ନାଇଁ ଆମ ଅଞ୍ଚଳରେ ସାଧାରଣତଃ ବିଭିନ୍ନ ପ୍ରକାର ଚାଷ କରାଯାଏ ଧାନ ମୁଖ୍ୟତଃ ଚାଷ କରାଯାଏ ଯାହାଦ୍ୱାରା ଆମର ବିଭିନ୍ନ ଅରୁଆ ଚାଉଳ ଉଷୁନା ଚାଉଳ ଇତ୍ୟାଦି ଅମଳ କରାଯାଏ ଡାଲିରେ ଆମର କୋଳଥ ମୁଗ ବିରି ବିଭିନ୍ନ ପ୍ରକାରର ଡାଲି ହରଡ଼ ଡାଲି ଏମିତି ଆମର ଡାଲିଜାତୀୟର କରାଯାଏ ତୈଳବୀଜ ମଧ୍ୟରେ ଆମର ସୂର୍ଯ୍ୟମୁଖୀ ଚାଷ କରାଯାଏ ଆଉ ନଡ଼ିଆରେ ଆମର ନଡ଼ିଆ ମଧ୍ୟ ଚାଷ କରାଯାଏ ହଳଦୀ ମଧ୍ୟ ଚାଷ କରାଯାଏ ଆଉ ଶସ୍ୟ ଆମର ବିଭିନ୍ନ ପ୍ରକାରର ପନିପରିବା ରହିଛି ଯେମିତିକି ଆମର କୋବି ବାଇଗଣ ଭେଣ୍ଡି ଜହ୍ନି ଆଉ କାକୁଡ଼ି କଦଳୀ ମଧ୍ୟ ରଖ ଚାଷ କରାଯାଏ ଏହିଭଳି ଅନେକ ପ୍ରକାର ଚାଷ କରାଯାଏ